ଦଶରୁ ଦଶ ହଜାର ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଉଛି ପାଞ୍ଚ ହଜାର ତିନି ହଜାର ଦୁଇଶହ କୋଡ଼ିଏ ଦଶ ହଜାର ପାଞ୍ଚ ଶହ ତେଇଶ ଆଠଶହ ପଚାଶ